ମାଛ ଧରିବା ପାଇଁ କାଠ ତିଆରି ଡଙ୍ଗା ବ୍ୟବହାର କରାଯାଏ ଏବଂ ଯାତାୟାତ କରିବା ପାଇଁ ମେସିନ୍ ଡଙ୍ଗା ବ୍ୟବହାର କରାଯାଏ ମାଛ ଧରିବା ପାଇଁ ବହୁତ ଦୂରକୁ ଯିବାକୁ ପଡ଼େ କାଠ ତିଆରି ଡଙ୍ଗା ହାଲୁକା ହୋଇଥିବାରୁ ଆମେ ବ୍ୟବହାର କରୁ ମୋର କିଛି ବି ଡଙ୍ଗା ନାହିଁ